ହ୍ୟାଲୋ

ମ୍ୟାମ୍ ନମସ୍କାର ଆପଣଙ୍କର ମେନ୍ୟୁ ଦେଖନ୍ତୁ ଏବଂ ଅର୍ଡ଼ର୍ ଦିଅନ୍ତୁ ଆପଣ ନିଜେ ଦେଖି ନିଅନ୍ତୁ ସବୁ ପ୍ରକାର ଡିସ୍ ଅଛି ନନ୍ଭେଜ୍ ଭେଜ୍ ଆପଣ ଯେଉଁଟା ଚୁଜ୍ କରିବେ ନନ୍ଭେଜ୍ର ମ୍ୟାମ୍ ଶହେ ଚାଳିଶି ଅଛି ଆଉ ଭେଜ୍ ଖାଇବେ ଯଦି ଆପଣଙ୍କର ନନ୍ଭେଜ୍ ଉପରେ ଅଛି ମାଛ ଅଛି ଅଣ୍ଡା ଅଛି ଚିକେନ୍ ତନ୍ଦୁରୀ ଅଛି ଚିକେନ୍ ଚିଲ୍ଲୀ ଅଛି ମଟନ୍ ଅଛି ଆମର ଚିକେନ୍ ବିରିଆନୀ ଅଛି ଆପଣ ଆପଣଙ୍କୁ କ'ଣ ଅର୍ଡ଼ର୍ କରିବାର ଅଛି ମସ୍ରୁମ୍ ଉପରେ ସେଇଟା ପଚାଶ ଟଙ୍କା ପଡ଼ିବ ପ୍ଲେଟ୍ ହଁ ମଟନ୍ କରି ଅଛି ଆଉ ଆଉ କିଛି ନାଇଁ ମଟନ୍ ଉପରେ ମାମ୍ ଭେଜ୍ ଉପରେ ତରକାରୀ ଅଛି ଆଉ ଆମର ଚିପ୍ସ୍ ଅଛି ଆଳୁ ଚିପ୍ସ୍ କଲରା ଚିପ୍ସ୍ ଦହି ବୁନ୍ଦି ଦହି ବାଇଗଣ ରାଇତା ବହୁତ ପ୍ରକାର ଡିସ୍ ଅଛି ଶାଗ ଅଛି ପନିର୍ ମ୍ୟାମ୍ ସରିଯାଇଛି ପନିର୍ ନାହିଁ ହଁ ଅଛି ମ୍ୟାମ୍

ଅଣ୍ଡାର ପୋଚଡ଼୍ ଏଗ୍ ଅଛି ସନି ଅଛି ଆମର ଫ୍ରାଏଡ଼୍ ଏଗ୍ ଅଛି ଆଉ ଅମଲେଟ୍ ଅଛି ମାମ୍ ଆମର ଟା ନ୍ୟୁ ଡିସ୍ଟା ଆସିଛି ତା ଟେଷ୍ଟ୍ ବହୁତ ଭଲ ଲାଗେ ଥରେ ଟ୍ରାଏ କରନ୍ତୁ ସେଇଟା ଭଲ ଲାଗିବ ତାର ପ୍ରାଇସ୍ ବି ବହୁତ କମ୍ ଦେଖିବାକୁ ମଧ୍ୟ ସେଇଟା ବହୁତ ଭଲ ଲାଗେ ମାନେ ସନ୍ରାଇଜ୍ ହେଲା ଟାଇପ୍ର ସେଇଟା ଦେଖାଯିବ ୟେଲୋ ୟେଲୋବାଲା ଦୁଇଟା ରହିବ ତାକୁ କଟ୍ କଲା ପରେ ସେଥିରୁ ଗୋଟେ ୟେଲୋର ଧାର ବାହାରିବ ବହୁତ ଭଲ ଲାଗିବ ସେଇଟା ଆପଣ ଟ୍ରାଏ କରନ୍ତୁ ଭଲ ଲାଗିବ ହଉ ମ୍ୟାମ୍ ଆଉ ବେଭେରେଜ୍ ଉପରେ ମ୍ୟାମ୍ ଆଉ କ'ଣ ନେବେ ଜୁସ୍ ଜୁସ୍ ମିନେରାଲ୍ ୱାଟର୍ ହଉ ମ୍ୟାମ୍ ଠିକ୍ ଅଛି ମୁଁ ଆପଣଙ୍କ ଅର୍ଡ଼ର୍ କନଫର୍ମ୍ କରିଦଉଛି ଆଉ ସର୍ଭିସ୍ କରୁଛି ଆପଣଙ୍କୁ ରହୁଛି ମ୍ୟାମ୍